ମୋ ଜୀବନରେ ମୁଁ ଦୁଇଟା ଜିନିଷକୁ ବହୁତ ଗୁରୁତ୍ୱ ଦିଏ ପ୍ରଥମ ମୋ ପରିବାର ଓ ପରିବାର କହିଲେ ବୁଝେ ମୋ ଶାଶୁ ଶ୍ୱଶୁର ମୋ ସ୍ୱାମୀ ମୋ ଝିଅ ମୋ ଦିଅର ଜା' ପୁତୁରା ନଣନ୍ଦ ଆଉ ଦ୍ୱିତୀୟ କଥା ହେଲା ମୋ ଚାକିରୀ ମୋ ଚାକିରିକି ବହୁତ ମୁଁ ଗୁରୁତ୍ୱ ଦିଏ ବ ବିଫୋର୍ ଟାଇମ୍ରୁ ସବୁବେଳେ ବିଫୋର୍ ଟାଇମ୍ରୁ ପହଞ୍ଚେ ଅଫିସ୍ରେ ଅଫିସ୍ କାମଗୁଡ଼ାକ ଅତି ସୁନ୍ଦର ଭାବରେ ମନ ଦେଇକି କରେ ଆଉ ମୋ ପରିବାରରେ ସକାଳୁ ଉଠି ମୁଁ ପରିବାର ପାଇଁ ରୋଷେଇ କରି ସବୁ କାମ ସାରି ମୁଁ ଅଫିସ୍ ଯାଏ ମୁଁ ପରି ଏ ସକାଳୁ ଉଠି ଠାକୁର ପୂଜେ ପିଲାଙ୍କ ପାଇଁ ଖାଇବା ତିଆରି କରେ ମୋ ଶାଶୁଙ୍କ ପାଇଁ ଚା' କରେ ରୁଟି କରେ ତା'ପରେ ସବୁ ଜିନିଷ ଥୋଇକି ମୁଁ ଅଫିସ୍ ବାହାରେ ମୋ ପାଇଁ ନିଜେ ଖାଇବା ନେଇ ମୁଁ ଅଫିସ୍ ବାହାରେ ଆଉ ଆଗ ପ୍ରଥମ ମୋ ପରିବାରର ଧ୍ୟାନ ଦିଏ କାହାର ଦେହମୁଣ୍ଡ ଖରାପ ହେଲା କିଏ କ'ଣ କରୁଛନ୍ତି ମୋ ଶାଶୁଙ୍କର ଦେହ ଖରାପ ମେଡ଼ିସିନ୍ କେମିତି ଖାଇବେ କେତେବେଳେ ଖାଇବେ ଟିକିଏ ମୋଡ଼ା ଘଷା କରିବା ତାଙ୍କର ଟିକିଏ ଯତ୍ନ ନେବା ଏଇ କାମ ଗୁଡ଼ା ସବୁ କରେ ଛୁଆ କେମିତି ସ୍କୁଲ୍ରୁ ଆସିବ ପାଣି ବୋତଲ ଟିଫିନ୍ ତାକୁ କଢ଼ା ହେବ କାଢ଼ିକି ରଖିକି ଛୁଆ କ'ଣ ଖାଇବ ପୁଣି ଛୁଆ ଟିଉସନ୍ ଯିବ ଆସିବ ଏଇଗୁଡ଼ା ମୁଁ ବହୁତ ଗୁରୁତ୍ୱ ଦେଇକି ଏଗୁଡ଼ା କରେ